ଆମର ରୋଷେଇ ପାଇଁ ଇଣ୍ଡକ୍ସନ୍ ଚୁଲା ଅଛି ସେ ଚୁଲା ପାଇଁ ଷ୍ଟିଲ୍ ହାଣ୍ଡି ପ୍ରେସର୍ କୁକର୍ କଜେଇ ଚା' କରାହେଉଛି ଏବଂ ରୁଟି କରିବା ପାଇଁ ତାୱା ଅଛି ସେଥିରେ ଆମେ ଶୀଘ୍ର କରି ପାରୁଛୁ ରୋଷେଇ ପାଇଁ ହଳଦୀ ଲୁଣ ଜିରା ଫୁଟଣ ଲଙ୍କା ଡବା ସବୁ ରଖିଛି ତେଲ ଏବଂ ଚିକେନ୍ ସମୟ ଗରମ ମସଲା ଇତ୍ୟାଦି ରଖିଛି ଏବଂ ରୋଷେଇ ଇଣ୍ଡେକ୍ସନ୍ ଚୁଲା ଇଲେକ୍ଟ୍ରିକ୍ ଚୁଲାଟେ ସେଥିରେ ଆମେ ଭାତ ବି କରିପାରିବୁ